ମୋତେ ଘୋଡ଼ାମାନଙ୍କୁ ଖୁବ୍ ଭଲ ଲାଗିଥାଏ ଏବଂ ସେଇ ଘୋଡ଼ାମାନଙ୍କୁ ମୁଁ ଆଣିକି କେତୋଟି ଘୋଡ଼ା ନିଜ ଘରେ ମଧ୍ୟ ରଖିଛିି ଏବଂ ତାଙ୍କୁ ଖୁବ୍ ସ୍ନେହ ଆଦର ମଧ୍ୟ କରୁଛି ସେଇ ଭିତରୁ ମାରୁଆରୀ କାଥିୱାରୀ ସ୍ପିତି ଭୁଟିଆ ଇତ୍ୟାଦି ଘୋଡ଼ା ଅନ୍ୟତମ ଏମାନଙ୍କୁ ମଧ୍ୟ ମାରଆରୀ ଘୋଡ଼ା ମୋତେ ବହୁତ ପସନ୍ଦ ଲାଗିଥାଏ କାରଣ ଏହି ଘୋଡ଼ା ଆମ ମଣିଷ ମାନଙ୍କର ଭାଷାକୁ ଖୁବ୍ ଶୀଘ୍ର ଆୟତ କରିପାରି ଥାଏ ଏବଂ ସେ ସୁନ୍ଦର ଭାବରେ ବୁଝିପାରି ଥାଏ ସେଥିପାଇଁ ଏଇ ଘୋଡ଼ାକୁ ମୋତେ ବହୁତ ଭଲ ଲାଗେ ଏବଂ ଏଇ ଘୋଡ଼ା ପ୍ରାୟତଃ ଦୁଷ୍ଟ ହୋଇନଥାନ୍ତି ଏବଂ ସେମାନେ ମଣିଷମାନଙ୍କ ଭିତରେ ବହୁତ ଗୁଡ଼ିଏ କାର୍ଯ୍ୟ କରିଥାନ୍ତି ସେଇଥିପାଇଁ ଏମାନଙ୍କୁ ମୋର ଭାରି ପସନ୍ଦ ଲାଗିଥାଏ